ମାଧ୍ୟାହ୍ନ ଭୋଜନରେ ଭାତ ଡାଲି ଶାଗ ଭଜା ଖିରି ସୋରିଷ ତରକାରୀ ଖଟା ଆଳୁଝୋଳ ପାମ୍ପଡ଼ ସାଲାଟ୍ ଆଳୁ ରାଇତା ରାତିରେ ରୋଷେଇ କରେ ଆଳୁ ପରଟା ତରକାରୀ ଛଣା ଆଳୁ ଶାଗ ମଟନ୍ ଚିକେନ୍ ତରକାରୀ ପାମ୍ପଡ଼ ମାଛ ଛଣା ମାଛ ତରକାରୀ ନାନ୍ ମାଛ ଛଣା